ମୁଇଁ ଯେତେବେଲେ ଛୋଟ୍ ଥିଲି ମୁଇଁ ଭାବୁଥିଲି ମୁଇଁ ଗୁଟେ ମଡ଼େଲ୍ ହେଇପାରମି ବହୁତ୍ କିଛି ଭାବିଥିନି ମୁଇଁ ଛୋଟ୍ ଥିଲାବେଲେ ଡାନ୍ସର୍ ବି ହେଇପାରମି ସିଙ୍ଗର୍ ହେଇପାରମି ବଟ୍ ମୋତେ ବହୁତ୍ ଭଲ୍ ଲାଗୁଥିଲା କି ମୁଇଁ ଗୋଟେ ମଡ଼େଲ୍ ହେଇପାରମି ବୋଲିକିନା ଆଉ ଯେତେବେଲେ ସ୍କୁଲରେ ଫଙ୍କସନ୍ ହେଉଥିଲା ଯେନେ ବି ଆମର୍ ଗାଁରେ ହେଉ କି ଯେନେ ଫଙ୍କସନ୍ ହେଉଥିଲା ମୁଇଁ ସବୁଠାନେ ପାର୍ଟିସିପେଟ୍ କରୁଥିନିଁ ଗୁଟେ ମଡ଼େଲ୍ର ଏକ୍ଟିଙ୍ଗ୍ କରୁଥିନି ଆଉ ଯେତେବେଲେ ମୁଇଁ ଛୋଟ୍ ଥିନି ବହୁତ୍ କିଛି ଭାବିଥିନି କି ମୁଇଁ ବଡ଼୍ ହେଲେ ମଡ଼େଲ୍ ହେମି ଡାନ୍ସର୍ ହେମି କି ଯାହାଟା ବି ହେମି ବୋଲିକିନା ହେଲେ ମଡ଼େଲ୍ ହେମି ବୋଲିକି ମୁଇଁ ଭାବିଥିଲି ଛୋଟ୍ ବେଲେ ଆମେ ଛୋଟ୍ ଥିଲା ବେଲେ ବହୁତ୍ କିଛି ଭାବସୁଁ କି ମଡ଼େଲ୍ ହେମୁ କି ଡାନ୍ସର୍ ହେମୁ କି ଜାଣା ବି ହେମୁ ବୋଲିକିନା ହେଲେ ଆମେ ଯେତେବେଲେ ଛୋଟ୍ ଥିସୁଁ ସେତେବେଲେ ଗୁଟେ ମନ୍ କେ ଆଇସି କି ମୋତେ ମଡ଼େଲ୍ ହେବାର୍ ଅଛେ କି କାଣା ଗୁଟେ ହେବାର୍ ଅଛେ ବୋଲିକିନା ସେଟା ଗୁଟେ ଖୁସି ଆଉ ମୋର୍ ଇଚ୍ଛା ଥିଲା କି ମୁଇଁ ଗୁଟେ ମଡ଼େଲ୍ ହେମି ବୋଲିକିନା ଆଉ ସେ ଇଚ୍ଛା ଏବେ ପୂରା ନେଇ ହେଇପାରି ଗୁଟେ ମଡ଼େଲ୍ ନାଇଁ ହେଇପାରି ବଟ୍ ଚେଷ୍ଟା କଲେ ସବୁ ହେସି